ଏକ ଗେମ୍ ଅଛି ଯାହାର ନାମ ହେଲା ଆସିଆନ୍ କ୍ରିଡ଼ ରିମାଷ୍ଟର୍ଡ଼ ଯେଉଁଟାକି ମାର୍ଚ୍ଚ ଦୁଇହଜାର ଉଣେଇଶରେ ରିଲିଜ ହେଇଥିଲା ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଗେମ୍ ଯେଉଁଟାକି ଆମେରିକା ଇତିହାସର ସିଭିଲ ୱାର୍ ରେ ଯେଉଁ ରିଭୁଲେସନ୍ ଟା ହେଇଥିଲା ତାହାର ଅନେକ ଗୁଡ଼ିଏ ମୁମେଣ୍ଟକୁ ଦର୍ଶାଇ ଥାଏ ଏବଂ ଏହା ଯେହେତୁ ଏକ ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ ଗେମ୍ ସେଥିପାଇଁ ମୁଁ ଏଇ ଗେମ୍ ଉପରେ ଜାଣିବାକୁ ଚେଷ୍ଟା କରିଥିଲି